ଆମେ ଟେକ୍ନୋଲୋଜି ଉପରେ ବହୁତ ବିଶ୍ୱାସ କରିଥାଉ ଏହା ଆମେ ଟେକ୍ନୋଲୋଜି ଦ୍ୱାରା ଆମେ ଅନ୍ୟ ଏକ ସ୍ଥାନରୁ ଅନ୍ୟ ସ୍ଥାନ ପହଞ୍ଚି ପାରିଥାଉ ଆମେ ଟେକ୍ନୋଲୋଜି ଦ୍ୱାରା ଏକ ଖବର କାଗଜ ବି ପାଇପାରିଥାଉ ଆମେ ଟେକ୍ନୋଲୋଜି ଦ୍ୱାରା ଅନ୍ୟ ଏକ ସ୍ଥାନରୁ ଅନ୍ୟ ଏକ ସ୍ଥାନକୁ ପହଞ୍ଚି ପାରିଥାଉ ଆମେ ଟେକ୍ନୋଲୋଜି ଦ୍ୱାରା ଏ ଏଇଠର ଖବର ସେଇଠି ଖବର ଦ୍ୱାରା ପାଇପାରିଥାଉ ଆମେ ଟେକ୍ନୋଲୋଜି ଦ୍ୱାରା ଆମର କେତେ ପ୍ରକାର ସୁବିଧା ହୋଇଥାଏ ଆମ ଟେକ୍ନୋଲୋଜି ଦ୍ୱାରା ଚାଷ ଚାଷ ବାସ ସବୁ କରିପାରିଥାଉ ଆମେ ଟେକ୍ନୋଲୋଜି ଦ୍ୱାରା ବା ଅନ୍ୟ ଏକ ଗାଁର ଖବରକୁ ଅନ୍ୟ ଏକ ଖବର ମିଳିପାରିଥାଉ ଆମେ ଟେକ୍ନୋଲୋଜି ଦ୍ୱାରା ଆମେ ମୋଟର ସାଇକଲରେ ବସିକିରି ଅନ୍ୟ ଏକ ସ୍ଥାନକୁ ପହଞ୍ଚି ପାରିଥାଉ ଆମେ ଟେକ୍ନୋଲୋଜି ଦ୍ୱାରା ସବୁ ପ୍ରକାର ସୁବିଧା କରିପାରିଥାଉ ଆମେ ଟେକ୍ନୋଲୋଜି ଦ୍ୱାରା ଏକ ଅନ୍ୟ ଏକ ସ୍ଥାନରୁ ଅନ୍ୟ ଏକ ସ୍ଥାନକୁ ପହଞ୍ଚି ପାରିଥାଉ ଆମେ ସବୁପ୍ରକାର ସୁବିଧା ପାଇପାରିଥାଉ ଆମେ ଟେକ୍ନୋଲୋଜି ଦ୍ୱାରା ଆଲୁଅ ବା ସମସ୍ତଙ୍କୁ ମିଳିଥାଏ ଆମେ ଆମ ପାଖକୁ ସବୁ ପ୍ରକାର ସୁବିଧା ପବନ ଫେନ୍ ଲାଗିଥାଏ ଟେକ୍ନୋଲୋଜି ଦ୍ୱାରା ଆମେ କିଛି ସମୟ ବ୍ୟବହାର କରିପାରିଥାଉ ଏକ ଟେକ୍ନୋଲୋଜି ଦ୍ୱାରା ଆମେମାନେ ସବୁ ପ୍ରକାର ଏ ଅନ୍ୟ ଏକ ସ୍ଥାନରୁ ଅନ୍ୟ ଏକ ସ୍ଥାନକୁ ପହଞ୍ଚି ପାରିଥାଉ ଏକ ଟେକ୍ନୋଲୋଜି ଦ୍ୱାରା ଆମେ ସବୁ ପ୍ରକାର ସୁବିଧା ପାଇଥିବାରୁ ଆମେ ସମସ୍ତେ ବ୍ୟବହାର କରିପାରୁଛୁ ଟେକ୍ନୋଲୋଜି ଆମେମାନେ